ହ୍ୟାଲୋ ଭାଇ କେଉଁଠିକୁ ପହଞ୍ଚିଲେଣି ହେଉ ଜଲଦି ପହଞ୍ଚନ୍ତୁ ଆମେ ରେଡି ହୋଇକି ଅଛୁ ବା ଏଇ ବସ୍ଷ୍ଟାଣ୍ଡ ପାଖରେ ଜଗିଛୁ ଆଚ୍ଛା କେଉଁ କଲର୍ର ଗାଡ଼ି ଯେ ହେଉ ହେଉ ଜଲଦି ଆସିକି ପହଞ୍ଚନ୍ତୁ ଆମେ କେତେବେଳୁ ଜଗିଲୁଣି ଆପଣ ଆସିଲେ ପରା ଆମେ ଜଲଦି ଯିବୁ ହେଉ ହେଉ ଆସିଲେ ଏଇ ବସ୍ଷ୍ଟାଣ୍ଡ ପାଖକୁ ଆସିବେ ମୁଁ ରେଡ୍ କଲର୍ର ଶାଢ଼ୀ ପିନ୍ଧିଛି ଆଉ ହଁ ଜଲଦି ପହଞ୍ଚନ୍ତୁ